ଆପଣ ନିକଟରେ ଅଧିକ ଅଧ୍ୟୟନ ପାଇଁ ବିଶେଷ ଯିବାକୁ ନିଷ୍ପତ୍ତି ନେଉଛନ୍ତି ଏବଂ ପାସ୍ପୋର୍ଟ ନବୀକରଣ ପାଇଁ ପାସ୍ପୋର୍ଟ ସେବା କେନ୍ଦ୍ରରେ ଏକ ଆପାର୍ଟମେଣ୍ଟକୁ ବୁକ୍ କରିବାକୁ ପଡ଼ିବ ଏପରି ଭାବନ୍ତୁ ଯେ ଆପଣ ବିଦେଶରେ ପଢ଼ିବା ପାଇଁ ଆପଣଙ୍କ ଯୋଜନା ବିଷୟରେ ଜଣେ ରୁମ୍ମେଣ୍ଟଙ୍କ ସହ କଥା ହେଉଛନ୍ତି ଏହି ସୁଯୋଗ ବିଷୟରେ ଆପଣ ଉତ୍ସାହ ଏବଂ ପାସ୍ପୋର୍ଟ ନିଯୁକ୍ତି ବୁକ୍ କରିବାର ଆବଶ୍ୟକ ବିଷୟରେ ପ୍ରକାଶ କରନ୍ତୁ ଆ ଆପର୍ଣ୍ଟମେଣ୍ଟକୁ କିପରି ଦକ୍ଷତାର ସହ ନିର୍ଦ୍ଧାରିତ କରାଯିବ ଏ ସେ ବିଷୟରେ ପରାମର୍ଶ ପାଇଁ ପଚାରନ୍ତୁ